ମୁଁ ଗ୍ରାମାଞ୍ଚଳରୁ ହିଁ ପଶୁ କିଣିକି ରଖିଛି ପାଖରେ ଦଶଟି ଗାଈ କୋଡ଼ିଏଟି ଛେଳି କାହିଁକି ନା ମୁଁ ବହୁତ ପଶୁ ପଶୁ ମାନଙ୍କୁ ଭଲ ପାଏ ରଖିବା ଦ୍ୱାରା ଗାଈ ଆମର ରଖିଛି ଦିନକୁ ଯଦି କୋଡ଼ିଏ ଲିଟର୍ କ୍ଷୀର ବିକ୍ରି କରିଦେଉଛି ମୁଁ ଯାହାଦ୍ଵାରା କି ମୋର ପଇସା ଇନକମ୍ କରୁଛି ଛେଳି ରଖିଲେ ଖାସି ବିକ୍ରି କଲେ ପଇସା ହେଉଛି ଯାହାଦ୍ଵାରା ମୁଁ ଉନ୍ନତି କରିକି ଆଉ ବି ଅଧିକ ଛେଳି କିଣିପାରୁଛି କାହିଁକି ଆମକୁ ବହୁତ ଭଲ ଲାଗେ ଆମର ଜୀବିକା ହେଉଛି ପଶୁମାନଙ୍କୁ ରଖିବା ଆଉ ତାଙ୍କୁ ତାଙ୍କ ସେବା କରିବା ଯାହାଦ୍ଵାରା ଆମର ବି ଉନ୍ନତି ହେଇପାରୁଛି ଆମେ ଦେଖ ଗାଈଟେ ଆମର ଯଦି ଗୋବର ଦେଉଛି ସେହି ଗୋବର ଆମେ ବିଲରେ ପକାଇବ କି ଧାନ ବୁଣିକି ଆମେ ଅମଳ କରିକି ରୋଜଗାର କରିପାରୁଛୁ ସେମିତି କ୍ଷୀର ବିକ୍ରି କଲୁ ଆମର ଦିନକୁ ପାଞ୍ଚ ସାତ ହଜାର କେବଳ କ୍ଷୀରରେ ପଇସା ହେଇଯାଉଛି ଛେଳି ବିକ୍ରି କଲୁ ଯାହାଦ୍ଵାରା ଖାସିରେ ପାଞ୍ଚହଜାର ଗୋଟା ବିକ୍ରି ହେଲା ମାସକୁ ଆମର ପାଞ୍ଚଲକ୍ଷ ଚାରିଲକ୍ଷ ପାଞ୍ଚଲକ୍ଷ ଏଭବ୍ ଇନକମ୍ ହେଉଛି ସେଥିଲାଗି ଆମେ ପଶୁ ରଖୁଛୁ